ଆମ ହିନ୍ଦୁ ସଂସ୍କୃତିରେ ବିବାହ ବ୍ରତ ଏକ ମନୁଷ୍ୟର ଏକ ଏମିତି ସମୟ ଯେଉଁଟାକି ସାରା ଜୀବନ ମନେରଖିଥାଏ ସେ ବ୍ୟକ୍ତି କାରଣ ବିବାହ ସେ ଅନ୍ୟ ଦେଶ ଭଳିଆ ଥରେ ଦୁଇ ଥର ତିନି ଥର ବିବାହ କରି ନଥାଏ ଆମ ଭାରତରେ ଏକ ଥର ହିଁ ଆମ ବିବାହ ବ୍ରତ ହୋଇଥାଏ ଏଣୁ ସେ ବିବାହକୁ ଆମ ରାଜ୍ୟରେ ବହୁତ ସୁନ୍ଦର ଭାବରେ ବହୁତ ଖର୍ଚ୍ଚ କରି ସେ କରିଥାନ୍ତି ବିବାହ ଏକ ଏମିତି ପର୍ବ ସହିତ ସମାନ ଯାହାକି ବହୁତ ଲୋକ ଏକାଠି ହୋଇକି ପାଳନ କରିକି ବହୁତ କିଛି ମଜା ମଜ୍ଲିସ୍ ମନୋରଞ୍ଜନ କରିଥାନ୍ତି ଏବଂ ସେହି ବିବାହ ଦିନ ଦୁଇ ଦିନଟା ବହୁତ ଜାକଜମକ ହୁଏ ଏବଂ ବହୁତ ଖର୍ଚ୍ଚ ହୁଏ ଏହାଟି ଏବଂ ବହୁତ ଖୁସି ଦେଇଥାଏ